ଆମ ଏହି ଆମ ଅଞ୍ଚଳରେ ସୁଟିଂ ସୁଟିଂ ଷ୍ଟାର ଉଲକା ଉଲକା ବର୍ଷା ସବୁ ହୁଏ କିନ୍ତୁ ଯେତେବେଳେ ସୁୁଟିଂ ଷ୍ଟାର ହୁଏ ଉଲ୍କା ବର୍ଷା ହୁଏ ସେତେବେଳେ ଟିକେ ଡର ଲାଗି ଦିଅନ୍ତି ଆହୁରି ଅନୁଭୂତି ଯଦି କୁହନ୍ତି ନାଇଁ ସେତେବେଳେ କ'ଣ ଇଚ୍ଛା ନାଇ ସେତେବେଳେ ଇଚ୍ଛା ଯେ ଏତେ ବର୍ଷା ଏତେ ସୁୁଟିଂ ଷ୍ଟାର ହଲେ ତ ନା ଲୋକ ଅଧିକ କ୍ଷତି ହେଇଯିବ ସେଇଟା ବା ଅନୁଭୂତି ବଡ଼ ଅନୁଭୂତି ନାଇଁ ଭଲ ସେଇଟା ଦେଖିଲେ ଭଲ ଲାଗିବ ନାଇଁ ଲୋକମାନେ କ'ଣ କ'ଣ କହନ୍ତି ନାହିଁ ସମୟରେ ଉଲ୍କା ବ ଉଲ୍କା ବର୍ସମାନେ ଯ ଏମିତି ନାହିଁ କି ଝଡ଼ ବି ହୋଇଥାନ୍ତା ସେଠି ଦେଖି ଟକୁ ଡର ଲାଗିଥାନ୍ତା ଆଉ ତା ସେ ଭିତରେ ଟିକେ ଡର ଲାଗେ କ'ଣ ନା ଅଧିକ ଲୋକମାନଙ୍କୁ ଟିକେ କ୍ଷତି ଯୋଉ ଭଲ ଲାଗୁନି ସେଇଟା ସେଇଟା ମୋର ଇଚ୍ଛା ଗୋଟେ ଭଲ ଭଲ ଇଚ୍ଛା ବୋଲି ଇଚ୍ଛା ଆଉ କ'ଣ କରିବି ସେଇଟା ଭଲ ନାହିଁ ଭଲ ଲାଗୁନ ଇଚ୍ଛା ଆଉ କ'ଣ ହବ ସେଠି ବେଲେ ଘର ଘର ବାହାରକୁ ଇଚ୍ଛା ହଉ ନାହାନ୍ତି ମାନେ ଘର ଭିତରେ ରହି ରହିବାକୁ ଇଚ୍ଛା ହେଲେ ସେଇଟା କ'ଣ ଇଚ୍ଛା ଘର ଭିତରେ ରହୁଛନ୍ତି ଦେଖୁଛନ୍ତି ସେଠି ସେଠି ଟା ହେଉଛି ଉଲ୍କା ବର୍ଷା ହଉଛନ୍ତି ତା ସହିତ ପବନ ହଉଛନ୍ତି ସେଇଟା ଦେଖିବାକୁ ଡର ଲାଗୁଛି ଏଥିପାଇଁ ବାହାର ହଉନି କ'ଣ ଇଚ୍ଛା ଇଚ୍ଛା କିଛି ନାଇଁ ସେଇଟା ଭଲ ଲାଗୁନି ଏତିକି ଆଉ